ଆମର ଦୁଇହଜାର ଦଶରୁୁ ଦୁଇହଜାର ଚଉଦ ମଧ୍ୟରେ ଦୁଇହଜାର ଚବିଶ ମଧ୍ୟରେ ବହୁତ ପରିବର୍ତ୍ତନ ଆଣିଛି ବର୍ତ୍ତମାନ ଛଅ ମାସକୁ ଥରେ ଗୋଟିଏ ଫୋନ୍ ବାହାରୁଛି ଯାହାକୁ ଆମେ ବହୁତ ପରିମାଣରେ ଦେଖିବାକୁ ପାଉଛୁ କିନ୍ତୁ ଆମର ଦଶ କୋଡ଼ିଏ ବର୍ଷ ପୂର୍ବରୁ ତାହା ନଥିଲା ସେହି ସମୟରେ ଗୋଟିଏ ଗାଁରେ କେବଳ ଗୋଟିଏ ନା ଦୁଇଟି ଟି ଭି ରହିଥିଲା ଯାହାକୁ ଆମେ ଦୂରଦର୍ଶନ କହିଥାଉ ତାହା ରହିଥିଲା ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ସେ ଦୂରଦର୍ଶନର ସମୟ ଗଲାଣି ତାହା ବଦଲରେ ଆସିଯାଇଛି ସ୍ମାର୍ଟ୍ ଫୋନ୍ ଏବଂ କମ୍ପ୍ୟୁଟର୍ ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଏ ଆଉ ଲୋକମାନେ ସେହିପରି ଆଗକାଳରେ ଗୋଟିଏ ସ୍ଥାନରେ ବସିକି ସେ ଦୂରଦର୍ଶନରେ ଆସୁଥିବା ବିଭିନ୍ନ ମନୋରଞ୍ଜନ ଦୃଶ୍ୟ ଦେଖିବା ପାଇଁ ମନ ବଳାନ୍ତି ନାହିଁ ଆଉ ଆଗ ପରି ସେ ନୃତ୍ୟ ବି କରୁନାହାନ୍ତି କି କେବଳ ଗୀତ ବି ଗାଉନାହାନ୍ତି ସମସ୍ତଙ୍କ ପାଖରେ ଗୋଟେ ଗୋଟିଏ ଫୋନ୍ ରହିଗଲା ଆଉ କମ୍ପ୍ୟୁଟର୍ ହୋଇଗଲା ସେଥିପାଇଁ ସେଠାରେ ସମସ୍ତେ ଯାଉନାହାନ୍ତି ନିଜ ଘରେ ବସିକି ତାଙ୍କର ଦେହକୁ ଅସୁସ୍ଥ କରୁଛନ୍ତି କାରଣ ତାଙ୍କର ମାନସିକ ଚାପ ବଢ଼ୁଛି